ହଁ ମାଛ ଧରିବାକୁ ଯିବ ବେଳେ ଆମ୍ଭେମାନେ ଦୁଇ ଚାରି ଜଣ ସାଙ୍ଗ ହୋଇ ବା ଏକାଠି ସାଙ୍ଗ ହୋଇ ମାଛ ଧରିବାକୁ ଯାଇଥାଉ ଘର ପାଖରୁ କିଛି ଦୂରରେ ଆମର ଏକ ନଦୀ ଅଛି ଯେଉଁଥିରେ ଆମ୍ଭେମାନେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ଏକ ଡ଼ଙ୍ଗା ଧରି ଡ଼ଙ୍ଗାରେ ଜାଲର ନେଇ ନଦୀକୁ ଯାଇଥାଉ ମାଛ ଧରିବା ପାଇଁ ଯେମିତିକି ନଦୀ ଭିତରକୁ ଯାଇ କିଛି ବି ଦୂର ଗଲା ପରେ ନଦୀ କରେ କରେ ଜାଲକୁ ଚାରି କଡ଼କୁ ଫିଙ୍ଗା ଯାଏ ଜାଲକୁ ହାତରେ ଧରି ହାତରେ ବାନ୍ଧି କହୁଣିରେ ଟେକି ଏମିତି ବୁଲେଇକିରି ଚାରିପଟକୁ ଫିଙ୍ଗାଯାଏ ଆଉ ସେହି ଜାଲ ଫିଙ୍ଗି ପାଣିରେ ସେ ଜାଲ ପଡ଼ିଲା ପରେ ବୁଡ଼ିବ ତଳକୁ ଏବଂ ସେହି ଜାଲକୁ ଆସ୍ତେ ଆସ୍ତେ ଟାଣି ଆମ୍ଭେ ନଦୀରୁ ଉପରକୁ ଆଣୁ ଡଙ୍ଗା ଉପରେ ଆଣି ଦେଖିଲା ବେଳକୁ ସେ ଜାଲ ଭିତରେ ଅନେକ ପ୍ରକାରର ମାଛ ଆସିଥାଏ ଯେମିତିକି ଚିଙ୍ଗୁଡ଼ି କରାଣ୍ଡି କଣ୍ଟିଆ ବାଳିଆ ପଗୁଆ ମୌରାଳୀ ଏହିପରି ଅନେକ ପ୍ରକାରର ମାଛ ବିଭିନ୍ନ ପ୍ରକାରର ମାଛ ସେ ଜାଲ ମାଧ୍ୟମରେ ଆସିଥାଏ ଏବଂ ଏହି ସବୁ ମାଛ ମାରିବା ପାଇଁ ମାଛ ଧରିବା ପାଇଁ ଆମ୍ଭର ପୂର୍ବ ପ୍ରସ୍ତୁତି ହେଉଛି ଆମ୍ଭେମାନେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ଏକାଠି ବସି ଆମ୍ଭେ କଥାବାର୍ତ୍ତା ହୋଇ ସନ୍ଧ୍ୟାବେଳକୁ ବାହାରୁ ଏବଂ ସନ୍ଧ୍ୟାରୁ ରାତି ନଅଟା ଦଶଟା ପର୍ଯ୍ୟନ୍ତ ଆମ୍ଭେ ମାଛ ଧରୁ ଏବଂ କିଛି କିଛି ମାଛ ଆମ୍ଭେ ଭାଗ କରି ଯେଉଁ ଚାରି ପାଞ୍ଚ ଜଣ ଯାଇଥାଉ ସମସ୍ତେ ସମାନ ଭାଗରେ ଭାଗ କରି ମାଛକୁ ବାଣ୍ଟି ନେଇଥାଉ